ଏଠିକାର ପ୍ରସିଦ୍ଧ ସାଂସ୍କୃତିକ ପ୍ରୋଗ୍ରାମ ହେବା ପାଇଁ ଏଠିକାର ପ୍ରସିଦ୍ଧ ହେଉଛି କଳାବିକଶ କେନ୍ଦ୍ର ଓ ଏଇଠି ବିଭିନ୍ନ ପ୍ରକାର ସାଂସ୍କୃତିକ ପ୍ରୋଗ୍ରାମ ହେଇଥାଏ ଯାହା ଦ୍ବାରା କି ଲୋକମାନେ ଆକୁ ଆଗରୁ ଟିକେଟ୍ ବି ବୁକ୍ କରନ୍ତି ୟା ପାଇଁ ଦେଖିବା ପାଇଁ ୟା ପ୍ରୋଗ୍ରାମ ସବୁ ଓ ଏଇଟା ବେସିକାଲି ଓଡ଼ିଶୀ ଓଡ଼ିଶୀ ନୃତ୍ୟ ଉପରେ ହିଁ ହେଇଥାଏ ବେଶି ଯେହେତୁ ଏଇଟା କଳା ବିକାଶ କେନ୍ଦ୍ର ଏଇଟା ଓଡ଼ିଶାର ଗୋଟେ ସର୍ବଶ୍ରେଷ୍ଠ କଳା ଧନ ଓ ତାକୁ ଆ ଲୋକମାନେ ବି ଯେମିତି କି ବାର କଟକର କ୍ରିକେଟ ଷ୍ଟା ବାରବାଟୀ ଷ୍ଟାଡିୟମ ଯେଉଁଥିରେ କି କ୍ରିକେଟ ଇଣ୍ଟରନ୍ୟାସନାଲ୍ କ୍ରିକେଟ ବି ହୁଏ ଯେଉଁଥିରେ କି ବାହାରୁ ଆସିଥାନ୍ତି ବାହାର କଣ୍ଟ୍ରୀ ର ଲୋକ ଆସିଥାନ୍ତି ଇଣ୍ଡିଆ ସହ ଖେଳିବାକୁ କି ଇଣ୍ଡିଆ ଖେଳେ ଯାହା ସହ ବି ଖେଳୁଥିବ ତ ତା ଦ୍ବାରା ତା ପାଇଁ ବି ଆଗରୁ ଲୋକ ଟିକେଟ୍ ବୁକ୍ କରନ୍ତି ଓ ଆକୁ ବହୁତ ପ୍ରକାରର ଜାଗାରେ ବି ଆକୁ ବ୍ଲାକ୍ ବି ହେଇଛି ଟିକେଟ୍ ଓ ବ୍ଲାକ୍ ହେବା ଦ୍ବାରା ଲୋକ ହଜାର ଟିକେ ହଜାର ଟିକେଟ୍ ଦଶ ହଜାର ରେ କିଣୁଛନ୍ତି କିନ୍ତୁ ଆଜି ଯାଏଁ ତାକୁ ତାକୁ ଆଜି ଯାଏଁ ସେ ଜିନିଷ କୁ ପୋଲିସ ଜାଣି ପାରୁ ନାହିଁ ଓ ସେୟା ତା ଦ୍ବାରା ସେଇଟା ବହୁତ ମାନେ ଅସୁବିଧା ହେଇଛି ଓ ତାକୁ ବହୁତ ଲୋକମାନେ ଗୋଟେ ଗୋଟେ ଗୋଟେ ଗୋଟେ ଲୋକ ତିନି ଟା ଚାରି ଟା ଟିକେଟ୍ ନେଇକି ଗୋଟେ ଟିକେଟ୍ ନିଜ ପାଇଁ ରଖୁଛନ୍ତି ଆଉ ଦୁଇଟା ଟିକେଟ୍ ସେମାନେ ବିକୁଛନ୍ତି ଅଧିକ ଅଧିକ ଟଙ୍କା ଦେଇକି ଓ ଆଉ ଆମର ଏଇଠି ଆଉ ଗୋଟେ ଅଛି ବାଲିଯାତ୍ରା ପଡ଼ିଆ ବାଲିଯାତ୍ରା ପଡ଼ିଆ ହେଉଛି ଯେଉଁଟା କି ବାଲିରେ ଅଛି ଆଉ ତାକୁ ଆମ ଆମର ଗଡ଼ଗଡ଼ିଆ ମନ୍ଦିର ସାମନା ଟା ହେଉଛି ବାଲିଯାତ୍ରା ପଡ଼ିଆ ଓ ତାକୁ ଆମର ସେଠି ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ନୃତ୍ୟ ଯାତ୍ରା ହେଇଥିଲା ଯେମିତି କି ବାଲିଯାତ୍ରା ଏସିଆର ସ ସବୁଠୁ ବଡ଼ ଫେୟାର୍ ଯେଉଁଟା କି ଆମର ବାଲିଯାତ୍ରା ପଡ଼ିଆରେ ହୁଏ ଓ ତା ସେଠି ବିଭିନ୍ନ ପ୍ରକାରର ଷ୍ଟେଟରୁ ଆସନ୍ତି କି ଅଲଗା କଣ୍ଟ୍ରୀ ରୁ ବି ଆସନ୍ତି ତାକୁ ବିକ୍ରି ବାକ୍ରି ପାଇଁ ତ ତାକୁ ଏଇଟା ହେଉଛି ଯେହେତୁ ବଡ଼ ଜିନିଷ ହେଇଥାଏ ଆକୁ ଆକୁ ଆକୁ ଇଏ କରିବା ପାଇଁ ବି ଲୋକମାନେ ଆସନ୍ତି ଆର ଆଇ ଆସେ ଯେଉଁଟା କି ପ୍ଲଟିଂଗ୍ କରେ ଲୋକଙ୍କୁ ଜାଗା ଦିଏ କିଛି ଜାଗା ଓ ବହୁତ ପ୍ରକାର ଜାଗା ଏମିତି ଅଛି ଯେଉଁଟା କି ଆର ଆଇ ଆସିକି ଦେଇକି ଯାଇଛି ଓ ତା ଦ୍ବାରା ଏଇ ସବୁ ଜିନିଷ ସବୁ ଯାଏ ଗମେଣ୍ଟ ଟ୍ୟାକସ୍ କୁ ଓ ବା ଗମେଣ୍ଟ ଟ୍ୟାକସ ଦ୍ବାରା ଏଇଟା ମାନେ ଗମେ ଏଇ ଯେଉଁ ଇଣ୍ଡିଆରେ ଯେମିତି କି ଜି ଡି ପି ବଢ଼ିଲା କି ଯାହା ବି ହଉ ଏଇଟା ତା ହିସାବରେ ହୁଏ ସବୁ ଜିନିଷ ଓ ଆଉ ହଉଛି କଟକ କ୍ଲବ୍ ଗୋଟେ ଅଛି କଟକ କ୍ଲବ୍ ରେ ଏମିତି ଦୁନିଆ ପ୍ରକାରର ନୁ ନୃତ୍ୟ ହୁଏ ଦୋଳି ଟ୍ରାଡ଼ିସନାଲ୍ ଟାଇପ୍ ର ଯେମିତି କି ଯେମିତି କି ସମ୍ ଟାଇପ୍ ଅଫ ନବରାତ୍ରି ହଉ ସ୍ ନବରାତ୍ରି କି ଏମିତି ବିଭିନ୍ନ ପ୍ରକାର ଫନକସନ୍ ଅଛି ଯେଉଁଟାକି ଆମର ହେଇଛି କଟକ କଟକ କ୍ଲବ୍ ରେ ଓ ତାକୁ ବିଭିନ୍ନ ଲୋକ ଅ ବିଭିନ୍ନ ପ୍ରକାର ୱେରେ ସେଲିବ୍ରେଟ କରୁଛନ୍ତି ଯେମିତି କି ବହୁତ ଆଗୁଆ କିଛି ଲୋକ ବହୁତ ଭଲ ସେ ସେଲିବ୍ରେଟ କରୁଛନ୍ତି ଓ କିଛି ଲୋକ ମାନେ ଅ ଟିକେ ନର୍ମାଲ ସେଲିବ୍ରେଟ କରନ୍ତି କିନ୍ତୁ କରିଛନ୍ତି ସେଲିବ୍ରେଟ ତା ଦିହରେ ଓ ଏଇଟା ହେଉଛି କଟକ ଇତିହାସ